ତେର ଅଗଷ୍ଟ ଦୁଇ ହଜାର ଦୁଇ ଦଶ ସେପ୍ଟେମ୍ବର ଦୁଇ ହଜାର ସାତ ପନ୍ଦର ସେପ୍ଟେମ୍ବର ଦୁଇ ହଜାର ଛଅ ସତର ଜୁନ୍ ଦୁଇ ହଜାର ନଅ ଅଣତିରିଶି ନଭେମ୍ବର ଦୁଇ ହଜାର ପାଞ୍ଚ